ହେଲୋ କେନ୍ତା ଅଛୁ ବୋ ଭଲ୍ ହଁ ତତେ କଥାଟେ ପଚ୍ରାବାର୍ ଥିଲା ବଏଲେ ତୁଇ ତ ଟେକ୍ନୋଲୋଜିରେ ପୁରା ଏକ୍ସପର୍ଟ୍ ଏରିଆରେ ଅଛୁ ନା ତ ଇଟା ମୁଇଁ ଗୁଟେ ଜିନିଷ ଗୁଟେ ନାଇଁ ଜାନ୍ବାର୍ ତ ତତେ ପଚ୍ରଉଛେଁ ବଏଲେ ମୁଇଁ ମୋର୍ ସେ ସବୁ ପୁରୁଣା ଫୋଟୋମାନ୍କୁ କାଣାକି ଡିଜିଟେସନ୍ କରିଦେଇଚେଁ ତ ବାକି ମୁଁଇା ନିଯାନ୍ ଆଉ ମୁଇଁ ଚାହୁଁଚେ କି ତାର୍ ଗୁଟେ ବେକ୍ଅପ୍ଟେ ରହିଯାଉ ବଲିକରି ବାକି କାଣାକି ମୁଇଁ ନିଯାନ୍ବା ବାକି ଏକା ସାଙ୍ଗେ ସବୁ କେନ୍ତିକରି ଅପ୍ଲୋଡ଼୍ କର୍ମି ତ କର୍ମି କି ନାଇଁ କରେ କି କେନ୍ତା ତ ହେଟା ନେଇ ଜାନି ପାର୍ବାର୍ ତ ମୁଇଁ ହେଟା ତତେ କଲ୍ କରିଚେଁ ପଚ୍ରାବାର୍ ଲାଗି କି ମୁଁ ସେଟା କେନ୍ତା କାଣା କର୍ମି ବୋଲିକରି